ହଁ ଆମକୁ ଧର୍ମ ବିଭିନ୍ନ ପ୍ରକାର ସମାଜସେବା କରିବାର ଶିକ୍ଷା ଦେଇଥାଏ ଆମେ ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରିଥାଉ ଏବଂ ଆମର ରାସ୍ତାଘାଟ ଆମ ଚତୁଃପାର୍ଶ୍ୱ ଅସନା ହୋଇଥିଲେ ତାକୁ ସଫା ସୁୁତୁରା କରି ରଖିଥାଉ ଆମ ପରିବେଶକୁ ଏବଂ ଏହା କେତେ ଥର ତ ତାର ହିସାବ ନାହିଁ ଆମେ ଅନେକ ଥର ଏହି ଅଭ୍ୟାସ କରିଥାଉ ଏବଂ ଆମ ଗୋଷ୍ଠୀ ସେବା ମଧ୍ୟ କରିବାର ପଦ୍ଧତି ମଧ୍ୟ ରହିଛି ଏକୁଟିଆ କଲେ କେତେଦୂର ଆମେ ସଫା ସୁତୁରା ରଖିବା ବା କେତେ ଦୂର ଆମେ ସତର୍କ ରହିବା ଆମେ ଗୋଷ୍ଠୀ ହୋଇ କିଛି କାର୍ଯ୍ୟ କଲେ ତାହା ସହଜରେ ହାସଲ ହୋଇଯାଏ ଆମଠୁ ଅନ୍ୟମାନେ ମଧ୍ୟ ଶିଖିବେ ପ୍ରଥମେ ନିଜଠୁ ଆରମ୍ଭ କରିବା ଆମେ ନିଜେ କଲେ ଆମଠୁ ଅନ୍ୟମାନେ ଦେଖି ଆମ ସହ ସାମିଲ ହୋଇ କାର୍ଯ୍ୟ କରିବେ ମୁଁ ଆଉ ମୋ ସାଙ୍ଗମାନେ ଗୋଷ୍ଠୀ ହୋଇ ଅନ୍ୟମାନଙ୍କୁ ସାହାଯ୍ୟ କରିଥାଉ ଯିଏ ଅସୁବିଧାରେ ପଡ଼ିଥାଏ ତାର କାର୍ଯ୍ୟ ମଧ୍ୟ କରିଥାଉ ଏବଂ ଚତୁଃପାର୍ଶ୍ୱକୁ ସଫା ସୁୁତୁରା ରଖିଥାଉ